ମୁଁ ଏକ କ୍ରିକେଟ୍ ଖେଲ ଖେଲିଥିଲି ସେଥିରେ ଆମେ ଜିତିକିନା ଗ୍ରାଉଣ୍ଡ ଲେବଲ୍ରେ ବି ଯାଇଥିଲୁ ସେଇଠି ଯାଇକିନା ଆମେ ଖେଲିଲୁ ଗ୍ରାଉଣ୍ଡରେ ପୁରା ଭର୍ତ୍ତି ଲୋକ ଆସିଥିଲେ ଆଉ ଆମେ ଟିମ୍ ୱାର୍କ ହୋଇକିନା ଖେଲିଥିଲୁ ସେ ଖେଲରେ ଆମେ ଭଲ ପ୍ରଦର୍ଶନ ବି କଲୁ ଲୋକ ବି ବହୁତ ଦେଲେ ଆଉ ଆମେ ସମସ୍ତେ ଟିମ୍ ୱାର୍କ ହୋଇକିନା ଖେଲିଛୁ କାହିଁକିନା ସବୁ ପିଲାମାନେ ଆମର ଭଲ ଅଛନ୍ତି ଭଲ ସେ ଖେଲୁଛନ୍ତି ବୋଲର୍ ବି ମସ୍ତ ବଲ୍ କରୁଛନ୍ତି ତାଙ୍କେ ଆଉ ଲୋକମାନେ ବି ଦେଖିକିନା ଭଲ ଉତ୍ସାହ ବି ଆମକୁ କରିଥିଲେ କାହିଁକିନା ଆମ ଖେଲ ଭଲ ଥିଲା ସେବା ପାଇଁ ଆମକୁ ବି ତାଙ୍କେ ବହୁତ ହେଲ୍ପ ବି କରୁଛନ୍ତି ସେ ଗ୍ରାଉଣ୍ଡରେ ଯାଇକିନା ଆମେ ଖେଲିକିନା ସେ ଖେଲ ବି ଆମେ ଜିତିିଲୁ ଜିତିବା ପରେ ଆମକୁ ସେଇଠି ଉପହାର ବି ଦେଲେ କପ୍ ଦେଇଛନ୍ତି ସେଇଟା ନେଇନା ଆମେ ବହୁତ ଖୁସି ବି ହୋଇଥିଲୁ ତାପରେ ଗ୍ରାଉଣ୍ଡରେ ଯେତି ଇଏ ଥିଲେ ସେଇଟାରେ ବି ଆମକୁ ପଇସା ବି ଦିଆହୋଇଥିଲା